ପରିବାରରେ ସ୍ତ୍ରୀ ପୁରୁଷଙ୍କ ଭୂମିକା ବହୁତ ଅଧିକ ପରିବାରରେ ପ ପୁରୁଷ ଓ ସ୍ତ୍ରୀ ଉଭୟ ରହିଥାଏ ସେ ଦୁଇଜଣ ବିନା ପରିବାର ପଠି ଗଠିତ ହୋଇପାରିବ ନାହିଁ ଗୋଟିଏ ପରିମଷ୍କାର ଦୁହେଁ ପାଖ ପରି ରହିଥାନ୍ତି ପୁରୁଷ ବିନା ପରିବାର ରହିବା ନାହିଁ କି ସ୍ତ୍ରୀ ବିନା ପରିବାର ରହିବା ନାହିଁ ଯ ଯଦି କି ଯଦି ବି ପରିବାରରେ ପୁରୁଷ ନଥାଏ ତେବେ ସେହି ପରିବାରରେ ଶଇ ଶ ପଇସାର ଅଭାବ ହେ ଦେଖାଯାଏ ଫଳରେ ମିଳିବାକୁ ବାହାରକୁ ଯାଇ କାମ କରିବାକୁ ପଡ଼ିଥାଏ ହେ ସବୁ ଯେ ଭବୟ ପୁରୁଷ ଓ ମହିଳା କାମ କରିଥାଏ ହେଲେ ବି ପୁରୁଷ ପୁରୁଷ ରାଜା ଜାଗାରେ ଆଉ ମହିଳାମାନେ ତା ଜାଗାରେ